ଆଠ ପାଞ୍ଚ ଦୁଇହଜାର ଦୁଇ ପାଞ୍ଚ ଚାର ଦୁଇହଜାର ଆଠ ଛଅ ସାତ ଦୁଇହଜାର ବାର ନଅ ଆଠ ଦୁଇହଜାର କୋଡ଼ିଏ ଏଗାର ଏଗାର ଦୁଇ ଦୁଇହଜାର ଚବିଶ